ସାଧାରଣତଃ ଭାବରେ କହିବାକୁ ହେଲେ ଆମ ଅଞ୍ଚଳରେ ପକ୍ଷୀ କେତେ ଗୁଡ଼ିଏ ପକ୍ଷୀ ଦେଖିବାକୁ ମିଳେ ନାଁ ସେଗୁଡ଼ିକ ହେଲା କାଉ କୋଇଲି ଠାକୁରପାରା ଘରଚଟିଆ ଇତ୍ୟାଦି ବିଭିନ୍ନ ପ୍ରକାରର ପକ୍ଷୀ ଆମ ଅଞ୍ଚଳରେ ଦେଖିବାକୁ ମିଳନ୍ତି ଏବଂ ସିଏ ସେମାନେ ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଉଡ଼ି ବୁଲନ୍ତି ତା'ପରେ ମତେ ଅଧିକ ଭଲ ଲାଗେ ଗୋଟିଏ ପକ୍ଷୀ ସେ ହେଉଛି ଶୁଆ କାହିଁକି ନା ଶୁଆର ଶୁଆ ଦେଖିବାକୁ ଯେମିତି ସୁନ୍ଦର ସେ ମଧ୍ୟ ତାକୁ କିଛି କିଛି କଥା କହିଲେ ସେ କହି ପାରେ ଏବଂ ସେ ଘରର ଗୋଟିଏ ପୋଷା ପକ୍ଷୀ ହୋଇ ରହିପାରେ ଆଉ ସମସ୍ତଙ୍କ ଭଳି ସେ ନୁହେଁ ସେ ଦେଖିବାକୁ ଯେମିତି ସୁନ୍ଦର ତା କଥା ବି ସେମିତି ସୁନ୍ଦର ସେଥିପାଇଁ ମୋତେ ବହୁ ଶୁଆ ହେଉଛି ମୋ'ର ମୋ'ର ବହୁତ ପସନ୍ଦ ପକ୍ଷୀ ହେଉଛି ଶୁଆ